ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ପାଣିପାଗ ଆମେ ଅନୁଭବ କରିଥାଉ ଗରମ ଦିନେ ଆମେ ସକାଳୁ ଚାରିଟାରୁ ଚାରିଟା ଚାରିଟାରୁ ଆମେ ଦୌଡ଼ିବା ଚାରିଟାରୁ ପାଞ୍ଚଟା ଭିତରେ ଆମେ ଦୌଡ଼ିବା କଥା ଏବଂ ଆଉ ଯଦି ଛ'ଟାରୁ ସାତଟା ହେବ ଖରା ଟାଇମରେ ଆମେ ଦୌଡ଼ିଲେ ଆମ ଦେହ ପାଇଁ ହାନିକାରକ ହେବ ଆମେ ପାଞ୍ଚଟା ସନ୍ଧ୍ୟା ପାଞ୍ଚଟା କିମ୍ବା ଛ'ଟାରେ ଦୌଡ଼ିବା କଥା ଏବଂ ବର୍ଷା ଦିନେ ଆମେ ବୁଟ୍ର ବୁଟ୍ର ଯେଉଁ ତଳପଟେ ଖଦଡ଼ ଥିବ ସେଥିରେ ଆମେ ଦୌଡ଼ିବା କାହିଁକିନା ବର୍ଷା ଦିନେ ପ୍ରାୟ ଜାଗାରେ ଶିଉଳି କିମ୍ବା ଖସଡ଼ା ହୋଇଥାଏ ଆମେ ଯଦି ପ୍ଲେନ ବୁଟ୍ ପିନ୍ଧିକି ଦୌଡ଼ିବା ତା'ହେଲେ ଆମ ଗୋଡ଼ ସ୍ଲିପ କରିକି ଆମେ କେଉଁଠି ଦୁର୍ଘଟଣାର ସମ୍ମୁଖୀନ ହୋଇପାରୁ ଏବଂ ଥଣ୍ଡା ଦିନେ ଆମେ ପ୍ରାୟତଃ ଥଣ୍ଡା ଦିନେ କୁହୁଡ଼ା ସବୁ ଜାଗାରେ ପଡ଼ିଥାଏ ସେଥିପାଇଁ ଆମେ ପାଞ୍ଚଟା କିମ୍ବା ଛ'ଟା ସକାଳୁ ସକାଳୁ ଆମେ ଉଠିବା ଉଠିକି ଦୌଡ଼ିବା କଥା ଯଦି ଆମେ ଚାରିଟା ରାତିରେ ଉଠୁଛୁ ତାହେଲେ କୌଣସି ବି ଦୁର୍ଘଟଣା ହୋଇପାରେ ଏହିସବୁ ଟିପ୍ସ ଆମେ ପାଳନ କରିବା ଉଚିତ